ହ୍ୟାଲୋ କିଏ କହୁଛନ୍ତି ହଁ କୁହନ୍ତୁ ହଁ

ନା ନାଇଁ ନାଇଁ ଆମ କ୍ଷୀରରେ ତ କିଛି ପାଣି ଫାଣି ମିଶାହୁଏନି ନାଇଁ ନାଇଁ ମ୍ୟାଡ଼ାମ୍ ଦେଖନ୍ତୁ ଆମ ତ କ୍ଷୀର ଏ ଏରିଆରେ ପ୍ରସିଦ୍ଧ ଆପଣଙ୍କର ସେ କଲୋନୀରେ ଯେତେ ମେମ୍ବର୍ ରହୁଛନ୍ତି ସମସ୍ତଙ୍କ ଘରେ ଆମେ କ୍ଷୀର ଦେଉଛୁ ଯଦି ଆମେ କିଛି ମିଶା କ୍ଷୀର ଦିଅନ୍ତୁ ତା'ହେଲେ ସମସ୍ତଙ୍କର ସେମିତି ଦେହ ଖରାପ ହୁଅନ୍ତା ନା ଆପଣଙ୍କ ପିଲାର ଆପଣଙ୍କର କାହିଁକି ଦେହ ଖରାପ ହେଲା ଆଉ କିଛି କାରଣ ଥିବ ସେଥିପାଇଁ ନାଇଁ ନାଇଁ ମ୍ୟାଡ଼ାମ୍ ଦେଖନ୍ତୁ ଆମେ କେବେଠୁ କ୍ଷୀର ଆପଣଙ୍କ ଘରେ ଦେଉଛୁ ଆମେ ଯଦି ଏମିତି ମିଶାଇକି କ୍ଷୀର ଦେବୁ କ'ଣ ବେପାର କରିପାରିବୁ ଆଗକୁ ଆମର ଆପଣଙ୍କ ସହିତ ବେପାର କରିବାର ଅଛି ନା ଆମେ ସେହି ଏରିଆଯାକ ଦେଇଛୁ ଯଦି ଜଣଙ୍କୁ ଏମିତି ଖରାପ କ୍ଷୀର ଦେବୁ କମ୍ପ୍ଲେନ୍ ଆସିବ ତା'ହେଲେ ଆମ ନାମ ବଦନାମ ହୋଇଯିବ ନା ଆମେ କ୍ଷୀର କେମିତି ବେପାର କରିବୁ ହଁ ସେଇଆ ଏଇଠୁ ଗଲାପରେ ଆମେ ତ ତାଙ୍କ କଥା କହିପାରିବୁନି କାରଣ ବାଟରେ ସେ କ'ଣ ମିଶାଉଛନ୍ତି ନ ମିଶାଉଛନ୍ତି ଆମେ ବି ଜାଣିନୁ ନା ଆମେ ତଥାପି କହୁଛୁ ଆମର ଯେମିତି ନାଁ ଖରାପ ନ ହେବ ଭଲ କ୍ଷୀର ସମସ୍ତଙ୍କ ପାଖରେ ପହଞ୍ଚିବ ଆମେ ବି ତ ସେଥିପାଇଁ ଅଲଗା ଗାଈ ଖାଲି କେବଳ ଗାଈ କ୍ଷୀର ହିଁ ଦେଉଛୁ ଅଲଗା କ୍ଷୀର କିଛି ମିଶାଉନୁ ସେଥିରେ ନାଇଁ ଆମର ଦେଶୀ ଗାଈ ଆଉ ଜର୍ଷି ଗାଈ ସବୁ ମିଶିକି ଅଛନ୍ତି ଆମର ବହୁତ ଏରିଆରେ କ୍ଷୀର ସପ୍ଲାଏ ହେଉଛି ନା ଆମେ କ'ଣ ଗୋଟିଏ ଏରିଆରେ କ୍ଷୀର ଦେଉଛୁ ଅଳ୍ପ ଗାଈ ରଖିଲେ ଆମେ କ୍ଷୀର ବେପାର କେମିତି କରିବୁ ଆମେ ସବୁ ଜାଗାକୁ ତା'ପରେ ମିଠା ଦୋକାନଗୁଡ଼ା ଆମେ ବି ଧରିଛୁ ସେମାନଙ୍କୁ ବି କ୍ଷୀର ଦେଉଛୁ ଆମେ ଯଦି ଇଏ ପାଉଡ଼ର୍ ମିଶା କ୍ଷୀର ଦେବୁ ସେମାନେ ଆମଠୁ ଆଉ ନେବେ କି ହଉ ହଉ ମୁଁ ପଚାରୁଛି ସିଏ ଯଦି ବାଟରେ କିଛି ମିଶାମିଶି କରୁଥିବେ ମୁଁ ତାଙ୍କୁ ପଚାରିକି ମୁଁ ତ ସବୁଆଡ଼େ ଦେଉଛି କାହାର କମ୍ପ୍ଲେନ୍ ନାହିଁ ଆପଣ ମୋତେ କହୁଛନ୍ତି ଯେ ଆପଣଙ୍କ ପିଲାର ଦେହ ଖରାପ ହୋଇଛି ଆମ କ୍ଷୀର ଖାଇଲାପରେ ଆଉ କାଳେ ଅନ୍ୟ କାରଣ କିଛି ଥିବ ପାଣିର କାରଣ ବି ଥାଇପାରେ ନା ନାଇଁ ମ୍ୟାଡ଼ାମ୍ ଦେଖନ୍ତୁ ଆପଣଙ୍କ ଏରିଆରେ ଖାଲି ଆମେ କ୍ଷୀର ଦେଉନୁ ଅଲଗା ଏରିଆରେ ମଧ୍ୟ କ୍ଷୀର ଦେଉଛୁ କିନ୍ତୁ ଆପଣଙ୍କ ଏରିଆରୁ କମ୍ପ୍ଲେନ୍ ଆଜି ପ୍ରଥମ ଥର ଆସିଛି ସେଥିପାଇଁକା ମୁଁ କହୁଥିଲି କାଳେ ପାଣିର ଅସୁବିଧା କିଛି ଥିବ ପାଣିରେ କିଛି ମିଶାଥିବ ଆମ କ୍ଷୀରରେ କିଛି ମିଶା ଅଛି ବୋଲି ଆପଣ କେମିତି କହୁଛନ୍ତି ନା ସମସ୍ତେ କମ୍ପ୍ଲେନ୍ କଲେ ଆମେ ଜାଣିବୁ ଆମ କ୍ଷୀରରେ ମିଶାଅଛି ଆମେ ତ ସବୁ ଏରିଆରେ କ୍ଷୀର ଦେଉଛୁ ଗୋଟିଏ ଏରିଆରୁ ଖାଲି କମ୍ପ୍ଲେନ୍ ଆସିଛି ଆପଣ ଦେଖନ୍ତୁ ଆଜ୍ଞା ହଉ ମୁଁ ବୁଝିକି ଆପଣଙ୍କୁ କହୁଛି ଯଦି ସେ କାଳେ ବାଟରେ କିଛି ମିଶାଇକି ଆପଣଙ୍କୁ ଦେଉଥିବ ଆଜ୍ଞା